ମୁଁ ଯେତେବେଳେ ଫ୍ରୀ ଟାଇମ୍ ମିଳେ ମୁଁ ମୋର ବାରି ପଛପଟେ ଗୋଟେ ଗାର୍ଡ଼଼େନ୍ ତିଆରି କରିଛି ଯେଉଁଠି ବିଭିନ୍ନପ୍ରକାର ଗଛ ଫୁଲଗଛ ଠାରୁ ଆରମ୍ଭ କରି ବିଭିନ୍ନପ୍ରକାର ପନିପରିବା ଲଗାଇଛି ଯେଉଁଠିକି ଆମର ବାଡ଼ି ପାଖରେ ଅଛି ତ ଆମର ପାଖରେ ଟ୍ୟାପ୍ ସିଷ୍ଟମ୍ଟା ପାଖରେ ଅଛି ତ ପାଣିର କିଛି ଅସୁବିଧା ହୁଏ ନାହିଁ ଆଉ ଆମର ଠାକୁରଙ୍କୁ ପୂଜା କରିବା ପାଇଁ ଫୁଲ ସେଠୁ ଦରକାର ମୁଁ ସେଠିବି ବହୁତପ୍ରକାର ଆମର ଫୁଲଗଛ ଲଗାଇଛି ଗେଣ୍ଡୁ ଲଗାଇଛି ମୋ ମନ୍ଦାର ଗଛ ଅଛି ତା'ପରେ ବିଶଲ୍ୟକରଣୀ ଗଛ ବି ଅଛି ଯାହା ଖଣ୍ଡିଆ ହୋଇଗଲେ ଯାହାକୁ ଲଗାନ୍ତି ଆଉ ଆମର ଯେଉଁ ଈଶ୍ୱର ଝଟା ଅଛି ତା'ପରେ ମଲ୍ଲୀ ଅଛି ତ ସବୁପ୍ରକାର ଗଛ ଲଗାଇଛି ଆଉ ପନିପରିବା ଭିତରେ କାକୁଡ଼ି ଟମାଟୋ ତା'ପରେ ବାଇଗଣ ଜହ୍ନି ଏସବୁ ଯାହା କଲରା ଏସବୁ ଏଇଯେଉଁ ସବୁ ଜିନଷ ଲଗାଇଛି ତେଣୁ ମୁଁ ଯେତେବେଳେ ବାହାରକୁ ଯାଏ ସେତେବେଳେ ମୋ ଘରେ ଯାହାବି ରହିଛନ୍ତି ଯେଉଁମାନେ ମୋ ସ୍ତ୍ରୀ ଆଉ ମୋର ଛୋଟ ପିଲାଟିଏ ଅଛି ପୁଅଟା ତାକୁ ମୁଁ କହିଦିଏ କି ହଁ ଟିକେ ପାଣି ଦେଇଦେବୁ ତ ଏମିତି ଉପରେ ଆମେସବୁ ମାନେ ସମସ୍ତେ ମିଶିକି ସେ ଗାର୍ଡ଼଼େନ୍ର ଟିକେ ଯତ୍ନ ନେଉ ଆଉ ସମସ୍ତେ ବି ମାନେ ଚାଷ କରିବାରେ ମତେ ସମସ୍ତେ ସାହାଯ୍ୟ କରନ୍ତି